ହଁ ଆଜ୍ଞା ହଁ ଆଜ୍ଞା ହଁ ରେଟ୍ ପେହଲା ଦେଖନ୍ତୁ ଆପଣ କମ୍ପାରିଜନ କରିବେ ବେଲେ ଏଇନୁ ଆମେ କାଣିକି ରୋଟ୍ ଟେକ୍ସ ଫେକ୍ସ କଲେ ଏନୁ ଭଲ ଅଛି ପ୍ରଡ଼କ୍ଟ ପୁରା ତାକୁ ଟିକେ ଆମର ଓଡ଼ିଶାରେ ଟିକେ ଭଲ୍ ଅଛି ଯେନ୍ଟାକି ଆମେ କଷ୍ଟମରମାନଙ୍କୁ ଦଉଚୁ ହଁ ଯେନ୍ଟା ଦଉଚୁ ପ୍ରଡ଼କ୍ଟ ଉପରେ ବୋଲି ଦେଖନ୍ତୁ ଆପଣ ଦେଖିବ ବଲେ ଭଲ୍ ରହୁଚି କ୍ୱାଲିଟି ଉପରେ କଲର୍ ଫଲର୍ ଉପରେ ଦେଖିବେ ବଲେ ଆଜ୍ଞା ଆଜ୍ଞା ଆପଣ ମାଜୀ ମ ମାଜୀ ମନି ଯେନ୍ଟା ଥିବା ଆପଣ ସେଇ ହିସାବରେ ଟିକେ କଷ୍ଟମରକେ ଯେଇକି ଟିକେ ଡିସକାଉଣ୍ଟ କରିବେ ବଲେ ସେଇ ହିସାବରେ ନେଇପାରିବେ କଷ୍ଟମର ଟିକେ ହ୍ୟାଣ୍ଡେଲିଂ କରିବେ ଠିକ୍ସେ ଆର୍ ଆପଣ ଦେବେ ଭଲ କ୍ୱାଲିଟି ଜିନିଷ ଆଣିବେ ବଲେ ବଢ଼ିଆ ବିକି ପାରିବେ ନାଇଁ ହଏ ନାଇଁ ହଏ ମଡ଼ର୍ଣ୍ଣ ଯୁଗା ହଁ ଆପଣ ଆମେ ନେ ହଁ ନାଇ ସଭିଏ ଆଉଚନ୍ ଆଜ୍ଞା ହଁ ଆର୍ ଆମେ ବି ନୂଆ ନୂଆଟା ମଡ଼େଲ ସାମାନ୍ମାନ ସବୁ ଦେଖୁଛୁ ତାହାକ ବଲେ ଏବେ ପିଲାମାନେ ଯେନ୍ଟା ଆସୁଚନ୍ ନମନ କଷ୍ଟମର ତାହାକୁ ଆମେ ଟିକେ ଭଲ୍ ଜିନିଷ ମାନେ ଦମା ବୋଲେ ନେକ୍ସଟ ଟାଇମ୍ରେ ଫରି ଆସିକିରି ନେଇ ପାରୁଚନ୍ କେନ ପ୍ରଡ଼କ୍ଟ ଉପରେ ହଁ ସାଙ୍ଗ ସାାଥି କରି ଆସିପାରବେ ବଲେ କଷ୍ଟମର ମାନେ ବି ବଢ଼ିଆ ଆସ ନମ ଦୋକାନକେ ଆଜ୍ଞା କାଁ କର ବୋଇଲେ କଷ୍ଟମର ହଁ ହଁ ଆଜ୍ଞା ହଁ ହେତିର୍ ଲାଗି କଷ୍ଟମର ହାଣ୍ଡଲିଂ କରବାଟା ଜରୁରି ହଁ ଏବେ ତକ୍ ତ କମ୍ପ୍ଲେନ ନାଇଁ ଆସିବ ଏ ସବ କଷ୍ଟମର ଆଇସନ୍ ଜିନିଷ୍ ଉପରେ ପ୍ରଡ଼କ୍ଟ ଉପରେ ଅ କି ଭଲ୍ ହଁ ଆପଣ ଦେଖନ୍ ରେଟ୍ ଉପରେ ଦେଖିବେ ବଲେ ପ୍ରଡ଼କ୍ଟ ଆଣିକିରି ଇନୁ ବିକିବେ ବଲେ ଆପଣ ଟିକେ ପ୍ରଫିଟ୍ ମାନେ ପାଇପାରିବେ ଇନୁ ଆମର ଓଡ଼ିଶାରେ ଟିକେ ମେନଲି ଭଲ୍ ଟିକେ ଅଛେ ଗୋଟେ ହିସାବରେ ଟିକେ ରେଟ୍ ଫେଟ୍ ଦେଖିବେ ବଲା ଆଜ୍ଞ ଆପଣଙ୍କୁ ସେନୁ ଆଣିଲେ ଟିକେ ରୋଡ୍ ଟେକ୍ସ ଲାଗବା ଇଟା ଲାଗ୍ବା ଟିକେ ଆରେ ଏଇନୁ ଭଲ୍ ଜିନିଷ୍ କ୍ୱାଲିଟି ଆଣିବ ବେଲା ହଁ ପ୍ରଡ଼କ୍ଟ ଉପରେ ରହଲା ଆଜ୍ଞା ଆପଣ ଯେନୁ ପିଲ ଆନ ପ୍ରଡକ୍ଟ ଉପରେ ରହଲା କ୍ୱାଲିଟି ଥିବା ଜିନିଷ ବଲା ଆପଣ ଆରାମସେ ଯେତେ ପଇସା ଦେଲେ ବି କଷ୍ଟମର ଗୋଟେ ଘିନିବା ଜିନିଷ୍ ଉପରେ ରହଲା କିରି ଆପଣ କଷ୍ଟମର ହଁ ହଁ ହଁ ହିସାବରେ ହଁ ମନ ଲାଗ୍ଲାା ବୋଲେ ପସ୍ତାକେ ଦେଖ ନ ଲାଗେ ନାଇଁ ଆା ଆପଣ ଭଲ୍ ଜିନିଷଟେ ଦେଲେ କଷ୍ଟମର୍କେ ହଁ ବୋଲେ ସେଟାକି ସେଟିସ୍ଫାଏ ହବାର୍ କଥା ସେଇ ପ୍ରଡ଼କ୍ଟ ଉପରେ ନେକ୍ସଟ ଟାଇମ୍ରେ ଫେରି ହବ ଆସି କହାନେ ଲାଗି ସେଟାକି ହଁ ଆରୁ କପଡ଼ା ବିଲ ଆମରନୁ ଦେଖୁନ୍ କଟନ୍ ଅଛେ ସିଲକ୍ ଅଛେ ସବୁ ଟାଇପ୍ର ରଖୁଚୁ ଆମେ ପ୍ରଡ଼କ୍ଟ ଉପରେ ଠିକ୍ ଅ ଠିକ୍ ଠିକ୍ ଧନ୍ୟବାଦ ଆଜ୍ଞା